ହଁ ଭାଇନା ଏଇଟା ମା' ମଙ୍ଗଳା ଫୁଲ ଦୋକାନରୁ କଲ୍ କଲ୍ ଲାଗିଛି ତ ଭାଇ ଭାଇ ଆପଣ କେତେ କେଉଁ ପ୍ରକାର କେଉଁ କେଉଁ ଫୁଲ ରଖୁଛନ୍ତି ଆଗକୁ ଗଣେଶ ପୂଜା ଆସୁଛି ତ ସେଥିପାଇଁ ମୋତେ ଗେଣ୍ଡୁ ଫୁଲ ଦରକାର ଥିଲା ଆଉ ସେଥିପାଇଁ ଗେଣ୍ଡୁ ଫୁଲ ଯଦି କେତେ କ'ଣ ରେଟ୍ କହୁଛନ୍ତି ଗେଣ୍ଡୁ ଫୁଲ ପାଇଁକି ହଁ ତଥାପି କେତେ ପଡ଼ିବ ଗେଣ୍ଡୁ ଫୁଲ ପାଇଁକି ନା ନା ମୋ ଘର ସଜ୍ଜାସଜ୍ଜି ପାଇଁ ଗେଣ୍ଡୁ ଫୁଲ ମଗାଉଛି ତ ସେଥିପାଇଁ ହାରରେ ଦରକାର ଆଉ ବହୁତ ଗୁଡ଼ିଏ ଫୁଲ ଦରକାର ଆପଣ ଟିକିଏ କମ୍ କରିଦିଅନ୍ତୁ ପନ୍ଦର ଟଙ୍କାରେ ପକାଇବେ ତ ଭଲ ହୁଅନ୍ତା ଟିକିଏ ଏତେ ରେଟ୍ କ'ଣ କହିଦେଉଛନ୍ତି ନା ନା ଗେଣ୍ଡୁ ଫୁଲ ପୂଜା ପାଇଁକି ଦରକାର ସେଇଟା ଅଧିକ ଫୁଲ ଦରକାର ଆଉ ସେଇଟା ହିଁ ହଁ ଆଉ ସେ କୃଷ୍ଣ ଫୁଲ ସେଇଟା କେତେ ତା ରେଟ୍ଟା ପଚାଶ ଟଙ୍କା କ'ଣ କହୁଛନ୍ତି କେମିତି ଆଉ ଟିକିଏ କମ୍ କରନ୍ତୁ ମୁଁ ଅଧିକ ନେବି ନା ଘର ସଜ୍ଜାସଜ୍ଜି ପାଇଁ ପୂଜା ପାଇଁ ହଉ ମୋର ଫୁଲ ଯେଉଁ ସେଇ କୃଷ୍ଣ ଫୁଲ କେ ଜି ଶହେ ଦେଉଛନ୍ତି ତ ଦୁଇ କେ ଜି ଦେବେ ଆଉ ଏ ଯେଉଁ ହାର ଗେଣ୍ଡୁ ଫୁଲ ହାର ଏଇଟା ଦୁଇ ଦୁଇ ମାଳ ଦୁଇ ମାଳ ଦେବେ ହଁ ପ୍ୟାକେଟ୍ କରିକି ଦେଉଛନ୍ତି ପରା

ଗୋଲାପ ହଁ ହଁ ଖୋଲା ଖୋଲା ବିକୁଛନ୍ତି ନା ଏଇ ଯେଉଁ ପ୍ୟାକେଟ୍ କରିକି ବିକୁଛନ୍ତି ହୋଉ ହୋଉ ଆଜ୍ଞା ଆଜ୍ଞା ଆଜ୍ଞା